ନମସ୍କାର ମୁଁ ମାନବ ମୁଁ ଓଡ଼ିଆ ହିନ୍ଦୁ ଧର୍ମର ପିଲା ମୁଁ ହିନ୍ଦୁ ଧର୍ମ ପାଳନ କରୁଛି ଆଉ ମୋର ଧର୍ମ ହିସାବରେ ଆମର ଜଗନ୍ନାଥ

ଆମର ଶ୍ରେଷ୍ଠ ଦେବତା ସେ ହେଉଛନ୍ତି ଆମର ଜାଗ୍ରତ ପ୍ରଭୁ ଗୁରୁତ୍ୱପୂର୍ଣ୍ଣ ହେଉଛି

ଜଗନ୍ନାଥ ସ୍ୱାମୀ ତାଙ୍କର ଇତିହାସ ଶୁଣନ୍ତି ସମସ୍ତେ ଜାଣନ୍ତି ତାଙ୍କର ପିଲା

ମୋର ଜଗନ୍ନାଥ ସ୍ୱାମୀଙ୍କ ପାଇଁ ଲୋକମାନେ ବହୁତ ଖୁସି ଏବଂ ତାଙ୍କୁ ସମସ୍ତେ ମାନନ୍ତି ଏବଂ ଆମେ ବି ମାନୁଛୁ ଆମର ଲୋକମାନେ ଏ ସମସ୍ତେ ମାନନ୍ତି ଏବଂ ତାଙ୍କର ରୀତି ନୀତି ବହୁତ ଭଲ